ମୁଁ ପରିଦର୍ଶନ କରୁଥିବା କନ୍ଧମାଳ ଜିଲ୍ଲା ଗୋଟିଏ ପାଠାଗାର ଅଛି ସେଠି ବହୁତ ପୁରୁଣା ପୁରୁଣା ପୁରୁଣା ବହିଗୁଡ଼ାକସବୁ ଆଗରୁ ବହିଗୁଡ଼ାକ ସବୁ ଅଛି ବର୍ତ୍ତମାନ ବି ସେଠି ଯେଉଁ ପାଠାଗାର ଯେଉଁ ଇଏ ହେଉଛି ସେଗୁଡ଼ାକ ସବୁ ଅଛି ମୁଁ ବି ମୋ ଘରେ ଗୋଟିଏ ମୁଁ ଘରେ ଛୋଟ ଲାଇବ୍ରେରୀ ବି କରିଛି ଆଗରୁ ପୁରୁଣା ପୁରୁଣା ଯେଉଁ ପୁରାଣ ଗୁଡ଼ାକ ଶିବ ପୁରାଣ ରାମାୟଣ ମହାଭାରତ ଏହିଗୁଡ଼ାକ ଜିନିଷ ସବୁ ମୁଁ ସେଠି ରଖିଛି ତା'ପରେ ମୋତେ ବି ସେ ପାଠଗୁଡ଼ାକ ପଢ଼ିବାକୁ ଭଲ ଲାଗେ ପୁରୁଣା ଶାସ୍ତ୍ର ହିସାବରେ ସବୁ ମୋତେ ଭଲ ଲାଗେ ସେଥିପାଇଁ ମୁଁ ସବୁ ଘରେ ବି ଗୋଟିଏ ଛୋଟ ଲାଇବ୍ରେରୀ କରିକି ତାକୁ ରଖିଛି ତାକୁ ସବୁବେଳେ ମୁଁ ଟିକେ ପଢ଼ାପଢ଼ି କରୁଥାଏ